ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ କରାଯାଏ ଯେପରି କି ଧାନ ଡାଲି ଜାତୀୟ ଫସଲ ମୁଗ ବିରି ଖସା କୋଳଥ ହରଡ଼ ଏବଂ ପନିପରିବା ମଧ୍ୟ ଚାଷ କରାଯାଏ ବିଶେଷ କରି ଧାନ ଉପରେ ନିର୍ଭର କରନ୍ତି ଏ ଅଞ୍ଚଳର ଲୋକମାନେ ପନିପରିବା ବାଡ଼ିଘରେ ଯାହା ଚଳିବା ପାଇଁ କିଛି କିଛି ଲୋକ କରନ୍ତି ଆଉ ଅନ୍ୟ ସବୁ ଚାଷ ଭିତରେ ଆମର ମକା ବାଜରା ଏସବୁ ଅତୀତ ଦିନରେ ଫସଲ ଏବେକୁ ସୁଇଟ୍ ମକା ଚାଷୀମାନେ କରୁଛନ୍ତି ଆଉ ତୈଳବୀଜ ହିସାବରେ ଡାଲି ଜାତୀୟ ଫସଲ ଆପଣଙ୍କର ବିରି ମୁଗ ଏସବୁ କରାଯାଏ ଟାଇଚୀନ ଧାନ ବିଆଳି ଧାନ ବି କିଛି ଜାଗାରେ କରାଯାଏ ଝୋଟ ଚାଷ ଆମ ଏରିଆରେ ଆଗରୁ ହେଉଥିଲା ଏବେ ଆଉ ନାହିଁ ନଡ଼ିଆ ଗଛ ବାଡ଼ିରେ ଲୋକମାନଙ୍କର ଅଳ୍ପ ଅଳ୍ପ ଅଛି ନଡ଼ିଆ ଚାଷ କରାଯାଉନି ହଳଦୀ ଚାଷ ଏଠାରେ ହୁଏ ନାହିଁ ଆଉ ଖସା କରାଯାଏ ବିଭିନ୍ନ ପନିପରିବା ଘରବାଡ଼ିରେ ଲୋକମାନେ କରନ୍ତି